ଦୋକାନରେ କ'ଣ ଅଛି ମୁଁ ବାଙ୍ଗାଲୋର୍ରୁ ଆସଛି ତ ଆଜି ଆସିଛି ତ ପଚାରୁଛି ଦୋକାନରେ କ'ଣ ଅଛି ନା କେମିତି ରେଟ୍ ବଢୁଛି କେମିତି ଚଲୁଛି ବୋଲି ପଚାରୁଛି ଭଲ ବେପାର ହେଉଛି କି ହଉ ନାଇଁ ହଁ ହଁ ହଁ

ମୁଁ ତ ବାଙ୍ଗାଲୋର୍ରୁ ଆସଛି ନା ପଚାରିବାକୁ ଚାହୁଁଛି କେତେ ରେଟ୍ କେତେ ଧାମ୍ ବୋଲି ପଚାରୁଥିଲି ଆଉ ତୁମେ ତ କହିଲ ତଥାପି କେତେ ଦେଖୁଥା କେତେ ପରିବାର କେମିତି ଚାଲୁଛି ଖିଆପିଆ କେମିତି ଚାଲୁଛି ଖାଇବାର ଟା କେତେ ଶାଢ଼ୀ କେତେ ରେଟ୍ କେତେ ନଉଛ ଡିକାଉଣ୍ଟ ଦଉନ ଦୋକାନରେ ହଁ ହଁ